ହଁ କୁହନ୍ତୁ ହଁ ହଁ ପରିବା ପରିବା ହରିକା ସବୁ ଅଛି

ହଁ ହଁ ହଁ ତାଜା ପରିବା ତ ନେବି ଆଉ

ଆଉ ଶାଗ ହରିକା ନେବେ ଶାଗ ହରିକା ବିଡ଼ା ପଡିବ ତିରିଶ ଚାଳିଶ ଟଙ୍କା ଭଲ ଶାଗ ପନ୍ଦରଦିନରେ ହଁ କ'ଣ ନେଇଯିବେ ଭଲ ପରିବା ସବୁ ତାଜା ପରିବା ନେବେ ଇଏ ପରିବା ସବୁ ବହୁତ ଦିନ ପରିବା ନଷ୍ଟ ହେଇଯାଇଥିବ ସେଗୁଡ଼ା କିଛି ନେବେନି ହଁ ହଁ ହଁ ହଁ ହଁ ହଁ ଆଉ ଛୁଇଁ ହରିକ ଅଛି ଛୁଇଁ ହରିକ ସନ୍ତୁଳା ହେରିକା କରିବେ ଛୁଇଁ ହେରିକା ନେଇଯିବେ ପୋଟଳ ଅଛି ଶହେ କୋଡ଼ିଏ ଶହେ ତିରିଶ ଏମିତି ହେବ ଶହେ କୋଡ଼ିଏ ଆପଣଙ୍କ ପାଇଁ ଲାଗିବ ଆଉ ଆଉ କ'ଣ କହିଲେ ଗାଜର ଅଛି ତିରିଶ ଟଙ୍କା ମଟରଛୁଇଁ ପଚାଶ ବାଇଗଣ ଚାଳିଶ ସଜନା ଛୁଇଁ ଚାଳିଶ ଆସିବ କଲରା ଆସିବ ସେଇ ତିରିଶ ପଇଁତିରିଶ ଆସିବ କିଲେ କିଲେ ନେବେ ଅଧିକ ନେଇ ଯାଉନାହାନ୍ତି ତାଜା ପରିବା କିଛି ନଷ୍ଟ ହେବାର ନାହିଁ ଅଧିକ ନେଇଯିବେ ଏବେ କିଲେ କିଲେ ନେଇଯିବେ କ'ଣ କହିଲେ ହଁ ତ ଠିକ ଅଛି ଆଉ କିଲେ କିଲେ ସବୁ ନେଇଯିବେ କିଲେ କିଲେ କ'ଣ ସବୁଥିରୁ କ'ଣ କ'ଣ କହିଲେ ଆଗ ଭଲ ହେବ ନିଅନ୍ତୁ କଲରା ନିଅନ୍ତୁ ଛୁଇଁ ନିଅନ୍ତୁ ଶାଗ ନିଅନ୍ତୁ ନେଲେ ଏଇ ସବୁ ନେଲେ ପୁଷ୍ଟିକର ଖାଦ୍ୟ ଏଗୁରା ସବୁ ରୋଗୀ ଅଛନ୍ତି ନାଁ ଆପଣଙ୍କ ଘରେ ତ ଏଗୁରା ଖାଇଲେ ସ୍ୱାସ୍ଥ୍ୟ ପାଇଁ ଭଲ ଆଜ୍ଞା ସବୁଥିରୁ କିଲେ କିଲେ

କେଉଁଠୁ ଆସିଛନ୍ତି ଆପଣ ହଁ ଏଉଠୁ ହେବ ଅଳ୍ପ ବାଟ ହେବ ଆଉ

ହଉ ହଉ ଆଉ କିଛି ନେବେନି ଆଳୁ ଖାଲି ପରିବା ଖାଲି ନେବେ କି ଆଉ କିଛି ନେବେନି ଖାଲି ମାନେ ତାଜା ପରିବା ନେବେ ଆଉ ଆଳୁ ପିଆଜ ଅଛି ଏଗୁଡ଼ା କିଛି ନେବେନି ହଁ ସେଗୁଡ଼ା ତ ନେବେ କହିଲି ସବୁ କହିଲି ଛୁଇଁ କଲରା ଶାଗ ଏଗୁଡ଼ା ସବୁ ନେବେ ବାଇଗଣ ହରିକା ସବୁ ଅଛି ବାଇଗଣ କୋବି ଏଗୁଡ଼ା ସବୁ ନେବେ କ'ଣ କହିଲେ ନାଇଁ ଆପଣ ଯାହା କହିବେ ଯେମିତି ସୁବିଧା ଆପଣଙ୍କୁ ହେବ

ଆଜ୍ଞା

ତ ନେବେନି ଭଲ ପରିବା ନିଅନ୍ତୁ ରୋଗୀ ଅଛନ୍ତି ନା ଆପଣଙ୍କ ଘରେ ତ ଭଲ ପରିବା ନିଅନ୍ତୁ ରେଟରୁ କ'ଣ ମିଳିବ ରେଟ ଅଇଖା ତ ଯେତିକି ସେତିକି ଲାଗିବ ନାଁ ଆଜ୍ଞା ଆଜ୍ଞା